ହଁ ମୁଇଁ ଗୁଟିଏ ପଢ଼ିଥିଲି ମାତୃଭାଷାର ଗୁଟେ ଯେନ୍ତା କି ଏଇଟା ଆମର୍ ସେ ଯେଉଁ ଭାଗବତ ଗୀତା ସେଇ ଭାଗବତ ଗୀତା ରେ ବହୁତ ଭଗବାନ୍ ଶ୍ଲୋଗ୍ ମାନେ ବି ଲେଖା ହେଇଛି ଏନ୍ତା ଆମକୁ ଯାନବାର୍ ଅଛି ମୋତେ ବହୁତ ଭଲ୍ ବି ଲାଗିଲା କି ମୁଇଁ ଇଟା ପଢ଼ିଲି ଭାଗବତ ଶ୍ରୀ ଭାଗବତ ଗୀତା ଏଇଟା ଆମକୁ ସବୁ ପଢ଼ବା କଥା ହେନୁ ବହୁତ ଭଲ୍ ଭଲ୍ ଶ୍ଲୋଗ୍ ଦିଆ ହେଇଛି ବହୁତ ଭଲ୍ ଭଲ୍ କଥା ମାନେ ବି ଲେଖା ହେଇଛି ଏ ଭାଗବତ ଗୀତା ଆମକୁ ସବୁ ଥରେ ଥରେ ବି ପଢ଼ବାର୍ କଥା ପୁରା ଦୁନିଆ ଦାରି ର ସବୁ ଥିର୍ ସବୁ ଥିର୍ ର ଲିଖା ଏ ଭାଗବତ୍ ଗୀତା ରେ ମୋତେ ବହୁ ମୋତେ ବହୁ ମୋତେ ବି ବହୁତ ଭଲ୍ ଲାଗେ ଭାଗବତ୍ ଗୀତା କେ ପଢ଼ଲି ଆମର୍ ଭାଷା ରେ ଆମ ମାତୃଭାଷା ରେ ସେଇଆ ଲିଖା ହେଇଥିଲା ସେଇଟା ମୁଇଁ ପଢିଯେ ଆଉ ଏଇଟା ଆମ ସବୁ ପଢ଼ବା କଥା ଆମର୍ ଭାଗବତ ଗୀତା ଆମ ସ୍କୁଲ୍ରେ ଯେନ୍ତା ଥିଲା